ପନ୍ଦର ଦିନ ତଳେ ଗୋଟେ ଶାଢ଼ୀ ଆଣିଥିଲି ଶାଢ଼ୀର ରଙ୍ଗଟା ଭାରି ସୁନ୍ଦର ରଙ୍ଗ ଭାବିଲି ଛାଡ଼ିଯିବ ପାଣିରେ ଧୋଇ ଦେଲି ଶାଢ଼ୀର ଜମାରୁ ବି ରଙ୍ଗ ଗଲାନି ରଙ୍ଗ ଗଲାନି ତ ହେଲେ ଜାକି ଜୁକି ବି ହେଉନି ଏତେ ନରମ ଲାଗୁଛି ପିନ୍ଧିବା ପାଇଁ ଏତେ କମ ଟଙ୍କାରେ ଏତେ ବଢ଼ିଆ ଶାଢ଼ୀ ମିଳିଲା କହିବାର ନାହିଁ ତା'ର ବ୍ଳାଉଜରେ ଏତେ କାମ ହେଇଛି ବ୍ଳାଉଜଟା ଭାରି ସୁନ୍ଦର ଲାଗୁଛି ପିନ୍ଧିଲେ ବଢ଼ିଆ ଲାଗୁଛି ବ୍ଳାଉଜଟା